ଆଠ ସାତ ଦୁଇ ହଜାର ଆଠେ ତିନି ପାଞ୍ଚ ଦୁଇ ହଜାର ନଅ ସାତ ସାତ ଦୁଇ ହଜାର ଆଠ ଚାରି ସାତ ଦୁଇ ହଜାର ଚଉଦ ପାଞ୍ଚ ତିନି ଦୁଇ ହଜାର ନଅ